ହଁ ମୁଁ ଅସୀମ ରାଜ କହୁଥିଲି ଆପଣ ବିଜୟ ଢାବାରୁ କହୁଥିଲେ ମୋର ମୋର ଗୋଟେ ଅର୍ଡ଼ର କରିବାର ଥିଲା ଖାଇବା ବିରିୟାନୀ ଆଉ ଚିଲ୍ଲି ଚିକେନ୍ ଆପଣ ନେଇକି ଆସିପାରିବେ ସ୍ୱିଗୀ ଦ୍ୱାରା ଏପଟେ ଆମ କଟକରେ ବହୁତ ବର୍ଷା ହେଉଛି ପାଣି ଜମିଯାଇଛି ତ ଆପଣ ଯଦି ଆଣିପାରିବେ ତ ଭଲ ହବ ମୋର ରାତିରେ ପୁଣି ମୁଁ ବାହାରିକି ଯିବାର ଅଛି ତ ରାତି ଏଗାରଟା ହେଲାଣି ଆପଣ କ'ଣ ଆଣିକି ଦେଇ ପାରିବେ ପାର୍ସଲ ଏପଟେ ଆମର କଟକରେ ବହୁତ ଜୋର ବର୍ଷା ହଉଛି ମୋର ଟ୍ରେନ୍ ଟାଇମ୍ ବି ଅଛି ତ ଆପଣ ଅର୍ଡ଼ର ରଖିପାରିବେ ତେବେ ଗୋଟେ କାମ କରନ୍ତୁ ମୋ ଆଡ଼୍ରେସ୍ ଲେଖି ଦିଅନ୍ତୁ ଷ୍ଟୁଆଟ୍ ପାଟଣା କନିକା ରୋଡ଼ କଟକ ଏ ଆଡ଼୍ରେସ୍ରେ ଆପଣ ବିରିୟାନୀ ଗୋଟେ ପ୍ଲେଟ୍ ଆଉ ଚିଲ୍ଲି ଚିକେନ୍ ଗୋଟେ ପ୍ଲେଟ୍ ପାର୍ସଲ କରିକି ପଠାଇଦେବେ ଆଜ୍ଞା ଆଜ୍ଞା ମୁଁ ଏଇଠି ଆସିଲେ ଆପଣଙ୍କୁ କ୍ୟାସ୍ ପେମେଣ୍ଟ କରିଦେବି ଠିକ୍ ଅଛି ଆଜ୍ଞା ଆପଣ ଏଇଟା ସ୍ଵିଗୀ ଦ୍ୱାରା ପଠାନ୍ତୁ ମୁଁ ସ୍ଵିଗୀ ବଏ ହାତରେ ଏଇଟା ପଠାଇଦେବି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣ ଅର୍ଡ଼ର ରଖିଲେ ଆଉ ସ୍ଵିଗୀ ସ୍ଵିଗୀ ବଏକୁ ବି ଥ୍ୟାଙ୍କ ୟୁ କହିଦେବେ ଏତେ ବର୍ଷାରେ ମଧ୍ୟ ସେମାନେ କାମ କରୁଛନ୍ତି